ବହୁତ ଲୋକ ଚାଷ କାମରେ ନିୟୋଜିତ ହେବା ପାଇଁ ଚାହୁଁନାହାନ୍ତି କାହିଁକି ନା ଏହା ବହୁତ କଷ୍ଟକର ଚାଷୀ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ମୁଁ ଭାବେ ଯେ ଚାଷ କାମ ଏତେ କଷ୍ଟକର ଯେ ଲୋକେ ଏ ବସିକି ଖାଇବା ପାଇଁ ପସନ୍ଦ କରନ୍ତି ଚାଷ କାମରେ ତାଙ୍କର ଟିକେ ବି ଧ୍ୟାନ ନାହିଁ ତ ଲୋକେ ଏଥିପାଇଁ ଚାଷ କାମକୁ ପସନ୍ଦ କରୁନାହାନ୍ତି